ହ୍ୟାଲୋ ହଁ ମୁଁ ବାହାରରୁ ଆସିଥିଲି ତ ଏଠିକାର ବୁଲିବା ପାଇଁ ଯେ ଏଠିକାର ଚାଲି ଚଳଣି କେମିତି କ'ଣ ସବୁ ଏଇ ବୁଲିବାକୁ ଆସିଛି ଯାଇ କେତେଦିନ ରହି ତା'ପରେ ପଳାଇବି ତିନି ଚାରି ଦିନି ନାଇ ଗାଡ଼ି ଭଡ଼ା ନେଇ ହଁ ହଁ ଏଠିକାର ଲୋକମାନ ମାନେ ଖାଲି ଧର୍ମ ରହୁଛନ୍ତି ନା ଆଉ ସବୁ ଧର୍ମର ମଧ୍ୟ ରହୁଛନ୍ତି ଆଉ ସେମାନେ କ'ଣ କ'ଣ ସବୁ ପର୍ବପର୍ବାଣୀ ପାଳନ କରୁଛନ୍ତି ହଁ ହଁ ଆଉ ଆସେ ଏଇଠି କେଉଁଠି ଅଛି କି ପାର୍କ ଏଇଠି କେଉଁଠି ଅଛି କି ପାଖାପାଖି ଆହା ହଉ ଏଇଠୁ କେତେ କିଲୋମିଟର ହବ ଇ ମୁଁ କହିଲି ଏଇଠୁ କେତେ କିଲୋମିଟର ହବ ଏଇ ଓହୋ ବସ୍ର ସୁବିଧା ଅଛି ନା ଏମିତି ଅଟୋରେ ଯାଉଛନ୍ତି ଅ ହ ଆଉ ପାଖାପାଖି ଆଉ ଏଇଠି ପାଖପାଖି ଆଉ କିଛି ନାହିଁ କି ଆ ପାଖ ହଁ ହଁ ଆଉ ପାଖାପାଖି ଏମିତି କିଛି ବୁଲିବାକୁ ଆଉ କ'ଣ ଅଛି ହଁ ହଁ ହଉ ହଉ ରଖିଲି ହେଲା ହଁ